ହଁ ଆଜ୍ଞା ନମସ୍କାର ହଁ ବୋଇଲେ କୋଲକାତାରେ ଆପଣଙ୍କ ଷ୍ଟଲ୍ ଗୋଟେ ଅଛି ହଁ ମୁଁ ସୋନପୁରରୁ କହୁଥିଲି ମୁଁ ଗୋଟେ ଷ୍ଟଲ୍ଟେ ନେବାର ଅଛି ଯେ ହଁ ମାନେ ଏବେ ସେନେ ସିଫ୍ଟ ହେବାର ହଁ ସେମିତି ସିଫ୍ଟ ହେବାର ଅଛି ମାନେ ସେମିତି ଗୋଟେ ଦୋକାନଟେ ଦେବାର ଅଛି ହଁ ଭାବୁଛି ଗୋଟେ ଛୋଟ ସପିଙ୍ଗ୍ ମଲ୍ଟେ ଦେବି ବୋଲେ ମିନିମମ୍ ଲାଗି ଲାଗି ଦୁଇଟା ଷ୍ଟଲ୍ ହୋଇଥିବ ଆଉ କୋଡ଼ିଏ ବା ଏ ତିରିଶର ହେବ ବି ହଁ ଦୁଇଶହ ହଉ କେତେ କ'ଣ ରେଟ୍ ନେଉଛ ଭଡ଼ା ମନ୍ଥଲୀ ପନ୍ଦର ହଜାର ଆଉ ସୁବିଧାଗୁଡ଼ାକ ଅଛି କି ଷ୍ଟଲ୍ରେ

ହଁ ସେଟା ଆମ ନିଜର ତ ଓ ସିକ୍ୟୁରିଟି ବ୍ୟବସ୍ଥା କ'ଣ ଅଛି କି ଆଉ କ'ଣ କ୍ୟାମେରା ନିଜେ ଲଗେଇବାକୁ ପଡ଼ିବ ନା ହଉ ଠିକ ଅଛି ହଁ ଏଟା ଟାଉନ୍ ମଝିରେ ଅଛି କି କଉ ସାଇଟ୍ରେ ଅଛି ଷ୍ଟଲ୍ଟା ବୋଲେ ପାଖରେ ସବୁ ସୁବିଧା ଅଛି ହଉ ଠିକ ଅଛି ହଉ ମୁଁ କାଲି ଦିନେ ଆପଣଙ୍କ ପାଖକୁ ଯାଉଛି ସିକ୍ୟୁରିଟି ଜମା କରିକି ତାପରେ ଆସବି ହଉ ଠିକ ଅଛି ରଖୁଛି